କେଉଁ ଉପାୟରେ ଖେଳ ଲୋକଙ୍କ ଜୀବନରେ ସାମହିିକ ଗୁଣବତ୍ତା ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ ଏପରି ବହୁତ ଗୁଡ଼ିକ ଉପାୟ ଅଛି ଯାହା ଦ୍ୱାରା ଲୋକଙ୍କ ଜୀବନରେ ଖେଳ ଏକ ସାମୁହିକ ଗୁଣବତ୍ତା କରିପାରେ ଯେପରି ଆର୍ଥନୈତିକ ଆର୍ଥନୈତିକ ଉପାୟ ସେଥିରେ ଖେଳରୁ ଯେପରି ଯେପରି ଲୋକମାନେ ନିଜ ଅର୍ଥ ପ୍ରଦାନ କରୁଛନ୍ତି ସେଥିରେ ବହୁତ ଏକ ଆଉ ସକାରାତ୍ମକ ପ୍ରଭାବ ମିଳୁଛି ଆଉ ଆଉ କେତେ ଖେଳ ଦ୍ୱାରା ଆମକୁ ଜବ୍ସ ମଧ୍ୟ ଜବ୍ସ ଆମକୁ ଚାକିରି ମଧ୍ୟ ମଳୁଛି ଯାହା ଦ୍ୱାରା ଆମର ଜୀବନର ସୁଦୃଢ଼ ହେଉଛି ଖେଳ ଦ୍ୱାରା ଆମେ ଅନେକ ଥର ଆମର ଜାତୀୟ ଜାତୀୟରେ ଆମ ଆମ ଆମ ଦେଶକୁ ଗର୍ବ ଅନୁଭବ କରାଇଥାଉ ଓ ଏହା ଦ୍ଵାରା ମଧ୍ୟ ଲୋକମାନଙ୍କ ଜୀବନ ଖେଳର ସାମୁହିକ ଗୁଣବତ୍ତା ତା'ର ସରକାରଙ୍କୁ ପ୍ରଭାବ ପକାଇ ଦେଉଛି ଆଉ ଅନ୍ୟ କେତୋଟି ଉପାୟ ହେଲା ନିଜର ଓ ସ୍ଥାନୀୟ ସ୍ଥାନୀୟ ଲୋକମାନଙ୍କର ଉନ୍ନତି ଖେଲ ଦ୍ୱାରା ହୋଇପାରିବ ଆଉ କେତେ ଏହା ଦ୍ୱାରା ଲୋକମାନଙ୍କ ଜୀବନରେ ମଧ୍ୟ ବହୁତ ବହୁତ ସକାରାତ୍ମକ ସୃଷ୍ଟି ହେବ ଯେପରି ତାଙ୍କର କହିପାରିବେକି ଯେପରି ତାଙ୍କର ଗୋଟିଏ ଲୋକ ଖେଳରେ ଏତେ ଅଧିକ ନାମ ପକାଇ ନିଜେ ବି ସେମାନେ ପ୍ରଚେଷ୍ଟା କରିବେ ଏହା ଦ୍ୱାରା ଖେଳରେ ତାଙ୍କ ସାମୁହିକ ଗୁଣବତ୍ତା ବହୁତ ଉପରେ ଯିବ ଆର୍ ତାହା ଦ୍ଵାରା ଖେଳର ସେହି ଖେଳର ବୁଦ୍ଧି ସେହି ସ୍ଥାନର ଅଧିକ ହୋଇ ଏହି ତା'ର ସାମୁହିକ ଗୁଣବତ୍ତାରେ ସକାରାତ୍ମକ ପ୍ରଭାବ ପକାଇ ପାରିବ